ଆମ ଏରିଆରେ ଟେଲିଫୋନ୍ ବ୍ରାଣ୍ଡ ହଉଛି ଏୟାରଟେଲ୍ ଆଉ ଅନ୍ୟ ସିମ୍ ଗୁଡ଼ିକ କାମ କରେନି ଯେହେତୁ ଜିଓ ଭୋଡ଼ାଫୋନ୍ ଏୟାରଟେଲ୍ ବିଏସ୍ନାଲ୍ ଆଇଡ଼ିଆ ଡକୋମ ଏସବୁ ର ମାନେ ନେଟୱାର୍କ୍ ଆସେନି ସେଥିପାଇଁ ଆମେ କେବଳ ଏୟାରଟେଲ୍ କୁ ହିଁ ବ୍ୟବହାର କରୁ ଏୟାରଟେଲ୍ ହିଁ ଭଲ ବ୍ରାଣ୍ଡର ଆଉ ଭଲ ବି ଟାୱାର ରହେ ଆଉ ଜିଓ ତ କହିଲେ ତ ନ ସରେ ଜିଓ କାରଣ ଜିଓ ଧଇଲା ମାନେ ଛାତ ଉପରକୁ ଯିବାକୁ ପଡ଼େ ଉ ଉଚ୍ଚା ଜାଗାକୁ ଗଲେ ଯାଇକି ଆମକୁ ଟାୱାର ଆସେ ନହେଲେ ନାହିଁ ସେଥିପାଇଁ ଆମେ ଏୟାରଟେଲ୍ ୟୁଜ୍ କରୁ